ଆମର ଏଠି ଜନସଂଖ୍ୟାର କିଛି ଅସୁବିଧା ନାହିଁ ସବୁ ଯୋଜନା ଅଛି ଯେମିତିକି ଅନ୍ନପୂର୍ଣ୍ଣା ଯୋଜନା ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନ୍ସନ୍ ମିଶା ଅଛି କାଳିଆ ଯୋଜନା ମିଶା ଅଛି ଅବସର ଅନ୍ତ୍ରବାନ ଯୁବକ ମାନେ ବହୁତ ଖୁସିରେ ଅଛି ଟାଇମରେ ସବୁ ଯୋଜନା ମିଳୁଛନ୍ତି ସବୁ ଲୋକଙ୍କୁ ଆମେ ମିଶା ପାଇଛୁ ଅନ୍ନପୂର୍ଣ୍ଣା ଯୋଜନା ଇନ୍ଦିରା ଗାନ୍ଧୀ ଯୋଜନା ପେନ୍ସନ୍ ମିଶା ପାଉଛନ୍ତି ମୋର ମାଆ ଜାତୀୟ ଲାଭ ଯୋଜନା ମିଶାଉଛି ଅନ୍ନପୂର୍ଣ୍ଣା ଯୋଜନାରେ ଆମେ ମିଶା ଅଛୁ କିଛି ଅସୁବିଧା ନାହିଁ ଚାଳିଶି ହଜାର ଉଠାଇଥିଲୁ ଏବେ ସେ ପେ ମାସ ମାସରେ ମାସରେ ଦୁଇହଜାର ଦେଉଛନ୍ତି ଆମେ